ଓଡ଼ିଶାରେ ଓଡ଼ିଆ ଭାଷା କହିବା ଏକ ଗର୍ବିତ ତେଣୁ ସମସ୍ତେ ଆମେ ଓରାରେ କଥା ଓଡ଼ିଆ ଭାଷାରେ କଥାବାର୍ତ୍ତା ହେବା ଏକ ସ୍ଵାଭିବାନ ତେଣୁ ଓଡ଼ିଆରେ କଥାରେ ଅଛି ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା ନିଜର ମାତୃଭାଷା ପ୍ରତି ଧ୍ୟାନ ଦେବା ଉଚିତ ଓଡ଼ିଆ ଭାଷାରେ ସମସ୍ତେ କଥାବାର୍ତ୍ତା କରନ୍ତି କିନ୍ତୁ ପୂର୍ବ ଓଡ଼ିଶାରେ କଟକ ଭୁବନେଶ୍ୱରରେ ସେମାନେ ସ୍ୱତନ୍ତ୍ର ଭାବେ ଓଡ଼ିଆ କହି ପାରନ୍ତି ପଶ୍ଚିମ ଓଡ଼ିଶାରେ ଆମେ ଯଦି ଦେଖିବା ବରଗଡ଼ ସମ୍ବଲପୁର ବଲାଙ୍ଗୀରରେ ଏମାନେ ତାଙ୍କର ଆଞ୍ଚଲିକ ଭାଷା ରେ କଥାବାର୍ତ୍ତା କରନ୍ତି ଆହୁରି ଯଦି ଆମେ ଦେଖିବା ମୟୁରଭଞ୍ଜ ମାଲକାନଗିରିରେ ସେମାନେ ତାଙ୍କର ସାନ୍ତାଳୀ ଭାଷାରେ କଥାବାର୍ତ୍ତା କରନ୍ତି ତାର୍ ପରକୁ ଟିକେ ଯଦି ଆମେ ଦେଖିବା କୋରାପୁଟ ରାୟଗଡ଼ା ସେମାନେ ତାଙ୍କର ଆଦିବାସୀ ଭାଷାରେ କଥାବାର୍ତ୍ତା କରନ୍ତି ଏହିପରି ଭାଷାରେ ଲୋକମାନେ ତାଙ୍କର ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ରୂପେ ପ୍ରାଧାନ୍ୟ ଦେଇଛନ୍ତି